ଆମେ ଚାହୁଁଛୁ କି ଆପଣଙ୍କ ଟ୍ରାଭେଲ ଏଜେନ୍ସିରେ ଯିବା ପାଇଁ ଓ ଆମେ ଆମର ଆପଣଙ୍କର ପୁରୁଣା ଗ୍ରାହକ ଆମେ ବହୁତଥର ଆପଣଙ୍କ ଏଜେନ୍ସି ଯାଇଛୁ ଏବଂ ବହୁତ ଜାଗା ବୁଲିଛୁ ସେଇଥିପାଇଁ ଆପଣଙ୍କର କିଛି ରିହାତି ଅଛି କି ନାହିଁ ଆଜି ହେଲା ଅଠେଇଶି ତାରିଖ ଆମେ ଗତ ଦୁଇ ଦିନ ପରେ ଯିବାକୁ ଚାହୁଁଛୁ ପୁରୀ ଓ ଆପଣଙ୍କର କିଛି ରିହାତି ଅଛି କି ନାହିଁ ମୁଁ ଆମେ ଆମର ବନ୍ଧୁ ଓ ପରିବାର ସମସ୍ତେ ଯିବାକୁ ଚାହୁଁଛୁ ବୁଲିବାକୁ ଆମେ ଆପଣଙ୍କର ବହୁତ ଥର ଯାଇଛୁ ଯଦି ଆପଣ କିଛି ନୂଆ ରୁଟ ଆମକୁ ଦେଖାଇବେ ଯେମିତି କୋଣାର୍କ ବାଟ ଦେଇ ଯିବେ କି ପୁରୀ ସାଇଡ଼ରେ ଯିବେ ଆମକୁ ସବୁ ବାଟ ଦେଖାଇବେ ଆପଣ ଜାଣିଥିବେ ଆମେ ଆପଣଙ୍କ ସହିତ ବହୁତ ଥର ଯେମିତି ଯାଇଛୁ ଲଡ଼ୁବାବା ମଲ୍ଲିକେଶ୍ୱର ତା'ପରେ ଶାରଳା ବହୁତ ଜାଗା ଯାଇଛୁ ଓ ଆଜି ବି ଆମେ ଫ୍ୟାମିଲିଙ୍କ ସହିତ ଯିବାକୁ ଚାହୁଁଛୁ ଆପଣଙ୍କ ଟ୍ରାଭେଲ ଏଜେନ୍ସି ଆମର ବହୁତ ପରିଚିତ ଓ ଆପଣଙ୍କଠାରୁ ଆପଣ ଆମେ ବହୁତ ଆମେ ଚାହୁଁଛୁ ଆପଣ ସେ ରିହାତି ଦେଲେ ଆମେ ଖୁସି ହୁଅନ୍ତୁ ଏବଂ ଆପଣ ଯେପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି ଆମେ ଆପଣଙ୍କ ଟ୍ରାଭେଲ ଏଜେନ୍ସିରେ ଯିବା ଆସିବା ଚାଲିଥିବ ଏମିତି ଆଉ ଆମେ ଚାହୁଁଛୁ ଆମକୁ ଆପଣ ଚାରୋଟି ଗାଡ଼ି ବୁକ୍ କରନ୍ତୁ ଆଉ କେତେ ରିହାତି ଦେବେ ଆପଣ ସେଇଟା ବି କୁହନ୍ତୁ ଆମେ ଆପଣଙ୍କ ସହିତ ଯିବୁ ଆପଣ କିଛି ନୂଆ ତ ଦେଖିବେ ଆଉ ଆପଣଙ୍କୁ ଯଦି କହିବେ ଆଡ଼ଭାନ୍ସ ବି ଦବୁ କିନ୍ତୁ ଆପଣ କିଛି ରିହାତି ଦେଖନ୍ତୁ କୁହନ୍ତୁ ଆପଣ ଯଦି ଚାହିଁବେ ଏମିତି ବି ହେଇପାରିବ କି ଆପଣ କିଛି ପ୍ରତିଶତ କାଟିବେ ଆ ଆମକୁ କିଛି ନୂଆ ଜାଗା ବି ଦେଖାଇପାରିବେ ସେଥିପାଇଁ ଆମେ ମୁଁ ମୋ ସାଙ୍ଗ ଏବଂ ମୋ ପରିବାର ଗୁଡ଼ିକ ଆପଣଙ୍କ ସହିତ ଯୋଗାଯୋଗ କରୁଛୁ କି ଆପଣ ସୁଲଭ ମୂଲ୍ୟରେ ଆମକୁ କେମିତି ପୁରୀ କୋଣାର୍କ ଏସବୁ ଓଲ୍ହେଇବାରେ ସାହାଯ୍ୟ କରିବେ